ମୁଁ ପର୍ଯ୍ୟଟକମାନଙ୍କ ସହ କଥାବାର୍ତ୍ତା କରୁଛି ଓ ଅଧିକ ପର୍ଯ୍ୟଟକମାନେ ବେଶୀ କରିକି ଫରେନ୍ର ଆମ ଦେଶକୁ ଆସିଥାନ୍ତି ଏବଂ ସେମାନେ ଆମର ସଂସ୍କୃତି ପରମ୍ପରା ଆଉ ଲୋକମାନେ କେମିତି ବସବାସ କରନ୍ତି ସେହି ବିଷୟରେ ଜାଣିବାକୁ ଇଚ୍ଛୁକ ଥାଆନ୍ତି ଏବଂ ସେମାନେ ଆମର ସଂସ୍କୃତି ପରମ୍ପରାକୁ ଦେଖି ଆକର୍ଷଣ ହୋଇଥାନ୍ତି ଓ ସେହିଭଳି ଜୀବନଯାପନ କରିବାକୁ ଇଚ୍ଛୁକ ହୁଅନ୍ତି ଏବଂ ସେମାନେ ଗାଁର ଲୋକମାନଙ୍କୁ ଦେଖି ସେହିଭଳି ଜୀବନଯାପନକୁ ବହୁତ ପସନ୍ଦ କରନ୍ତି ଏବଂ ସେମାନେ ନିଜ ଜୀବନରେ ମଧ୍ୟ ସେହି ଏସବୁ ଗାଁର ଜଳ ବ୍ୟବହାରକୁ ଆପଣେଇବାକୁ ଚାହାଁନ୍ତି